ବିଜ୍ଞାପନ ଦେବା ପାଇଁ ଏବଂ ଅଧିକ ଲୋକଙ୍କୁ ଜଣାଇବା ପାଇଁ ଆଜିର ସମୟରେ ସରଳ ଏବଂ ସହଜ ଉପାୟରେ ଲୋକମାନେ ବିଜ୍ଞାପନ ଏଜେନ୍ସି ଏବଂ ଇଣ୍ଟରନେଟ୍ ମାଧ୍ୟମରେ ବିଜ୍ଞାପନକୁ ଲୋକଙ୍କ ପାଖରେ ପହଞ୍ଚାଇଥାନ୍ତି ଆଜିକାର ଯୁଗରେ ଇଣ୍ଟରନେଟ୍ ସେବା ଯୋଗୁଁ ଅତି ସହଜ ସରଳ ଉପାୟରେ ନିଜର ବାର୍ତ୍ତାକୁ ଲୋକଙ୍କ ପାଖକୁ ପଠାଇଥାନ୍ତି ଠିକ୍ ସେହିଭଳି ଭାବରେ ବିଜ୍ଞାପନ ଦେବା ପାଇଁ ମଧ୍ୟ ଇଣ୍ଟରନେଟ୍ ସେବାର ସାହାଯ୍ୟ ନେଇଥାନ୍ତି ଟଙ୍କା ଦେବା ନେବାର ମଧ୍ୟ ଇଣ୍ଟରନେଟ୍ ମାଧ୍ୟମରେ ଅତି ସହଜ ଓ ଅତି ସରଳ ଉପାୟରେ ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇ ପାରିଥାନ୍ତି